ପିଲାଦିନେ ମୁଁ ବିଭିନ୍ନ ପ୍ରକାରର ଖେଳଗୁଡ଼ିକ ଖେଳିଛି ଯେମିତିକି ଲୁଚାଲୁଚି ଦୌଡ଼ାଦୌଡ଼ି କବାଡ଼ି ବୋହୂଚୋରି କିତ୍କିତ୍ ଆଉ ଖୋଖୋ କରେଣ୍ଟ ଚାର୍ଜ ଆଦି ବିଭିନ୍ନ ପ୍ରକାରର ଖେଳଗୁଡ଼ିକ ମୁଁ ଖେଳିଛି ଏହିସବୁ ଖେଳରେ ଯେମିତିକି ଦୌଡ଼ାଦୌଡ଼ିରେ ଜଣେ ଚୋର ହୁଏ ଆଉ ବାକି ସମସ୍ତେ ଦୌଡ଼ନ୍ତି ଓ ସେ ଚୋରଟି ଦୌଡ଼ି ଦୌଡ଼ି ଯାହାକୁ ଛୁଏଁ ସେ ଚୋର ହୁଏ ତା'ପରେ ବାକି ସବୁ ପିଲା ଦୌଡ଼ନ୍ତି ଏହା ପରେ ଆସିଲା କରେଣ୍ଟ ଚାର୍ଜ କରେଣ୍ଟ ଚାର୍ଜରେ ସେମିତିଆ ଯିଏ ଚୋର ହୁଏ ସେ ଯାହାକୁ ଛୁଇଁ ଦିଏ ସିଏ କରେଣ୍ଟ ହୋଇଯାଏ ଏବଂ ବାକି ପିଲା ଆସି ତାକୁ ଚାର୍ଜ କରିବା ଦ୍ଵାରା ସେ ପୁନର୍ବାର ଦୌଡ଼ିଥାଏ ଏବଂ ଏହାପରେ ଥିଲା ଲୁଚାଲୁଚି ଲୁଚାଲୁଚିରେ ଜଣେ ପିଲା ଚୋର ହୁଏ ବାକି ସମସ୍ତେ ଯାଇକି ଆମେ ଲୁଚିଥାଉ ଏବଂ ଯେତେବେଳେ ସେ ଚୋରଟି ଖୋଜି ଖୋଜି ଜଣଙ୍କୁ ଫାର୍ଷ୍ଟ ପାଇଯାଏ ସେ ଯାହାକୁ ଫାର୍ଷ୍ଟ ପାଇଥାଏ ସେ ହିଁ ଚୋର ହୋଇଥାଏ ଓ ତା' ପରେ ସେ ଚୋର ହୋଇଥାଏ ଆମେ ସବୁ ଲୁଚିଥାଉ କୁମ୍ଭୀର ପାଣି ସେମିତିଆ କୁମ୍ଭୀର ପାଣିରେ ଯିଏ କୁମ୍ଭୀର ହୋଇଥାଏ ସେ ତଳେ ରହେ ଆମେ ସବୁ ସ୍ଥଳଭାଗରେ ରହିଥାଉ ସେଠାରେ ଆମେ ଉପରେ ପଥର ବା କେଉଁ ଦାଣ୍ଡ ପିଣ୍ଡା ଏହି ଉପରେ ରହିଥାଉ ଆମେ ତ ଏହିପରି ଏ ଖେଳଟା ଖେଳାଯାଇଥାଏ ତା' ପରେ ଆସିଲା କିତ୍କିତ୍ କିତ୍କିତ୍ ହେଉଛି ଆମର ଆମେ ହେଉଛୁ ଅଙ୍ଗାର ବା ଖଡ଼ି ଚକ୍ଖଡ଼ିରେ ତଳେ ଗାର ଟାଣିକି ଖପରା ଖପରାଗୁଡ଼ିକ ପକାଇ ସେଥିରେ ଗୋଡ଼ରେ ଏକ ଗୋଡ଼ିକିଆ ହୋଇକି ଡେଇଁ ଡେଇଁ ଏହିସବୁ ଖେଳ ଖେଳିଥାଉ ତ ଏହିପରି ନିୟମ ଏହି ଖେଳଗୁଡ଼ିକର ରହିଛି